ମୋ ପରିବାରରେ କେହି ଅସୁସ୍ଥ ଥିଲେ କିମ୍ବା ଜ୍ଵରରେ ପଡ଼ିଥିଲେ ଆମ ଘରରେ ମୋ ମାଁ ବହୁତ ସୁସ୍ଥ ଖାଦ୍ୟଗୁଡ଼ାକ ବନାଇଥାନ୍ତି ଯେମିତି ହେଲା ସନ୍ତୁଳା ଖଳି ରୁଟି ଶାଗୁ ଖିଚିଡ଼ି ଆଳୁ ସିଝା ପରିବା ସିଝା ସିଝା ପାଣି କାଢ଼ା ଇତ୍ୟାଦି ମୋ ମାଁ ବନାଇଥାନ୍ତି